ମୋତେ ବାଡ଼ିବଗିଚାରେ ଚାଷ କରିବାକୁ ବହୁତ ଭଲ ଲାଗେ ଘରର ଆମର ରୋଷେଇବାସ ଜଞ୍ଜାଳ ଘର କାମ କରି ବାରିକି ବାରିକି ଯାଇ ଚାଷବାସ କରି କ'ଣ କି ଫଳଗଛ ଫୁଲଗଛ ଫଳ ଏସବୁ ଲଗାଇ ଘରେ କାମ ସରିଲା ପରେ ବାରିରେ ପାଣି ଫାଣି ପକାଇ ଗଛପତ୍ରରେ ସେଇଠୁ ଯେଉଁ ଫଳ ଫଳ ଯେଉଁ ତୋଳିକି ଆଣେ ତା'ର ସ୍ୱାଦ କେମିତି ସେଠାରୁ ଆଣିକି ମାନେ ଆମ ଘରର ପରିବାରର ରୋଷେଇବାସ କରେ ବହୁତ ଭଲ ଲାଗେ ସେଠି ଟାଇମପାସ୍ କରିବାକୁ ବାରିରେ ବୁଲିବା ପାଇଁ କା ଆଉ ଘର ରୋଷେଇବାସ ସାରି ଚାଷବାସ ବାରି ବଗିଚା କରିବା ପାଇଁ ଭଲ ଲାଗେ